ପଶୁ ସମ୍ବନ୍ଧୀୟ କିଛି ସାଧାରଣ ନିୟମ ଗୁଡ଼ିକ ହେଉଛି ଯେପରିକି ଆମ ଗଭର୍ଣ୍ଣମେଣ୍ଟ୍ ଗଭର୍ଣ୍ଣମେଣ୍ଟ୍ ମାନଙ୍କ ନିୟମ ହେଉଛି ପଶୁ ଗୁଡ଼ାକ ଯେପରିକି ଗାଈ ଗାଈ ମଇଁଷି ବାଛୁୁରୀ ଏଗୁଡ଼ାକ ତ ଜିନିଷ ଅଛି ରୋଡ଼ରେ ପଳାଇ ଆସି ଥାଉଛନ୍ତି ସେଇ ନିୟମ ଟିକେ ମାନିବାକୁ ପଡ଼ିଥାଏ ଯେପରିକି ଆମ ଗା ଟ୍ରାଫିକ୍ ଜାମ୍ ହେଇଯାଇ ଥାଏ ସେ ଗାଈମାନଙ୍କ ଦ୍ୱାରା ମଇଁଷିମାନଙ୍କ ଦ୍ୱାରା ଗୋରୁମାନଙ୍କ ଦ୍ୱାରା ତ ସେହି ଗାଈ ପଶୁମାନଙ୍କ ଦ୍ୱାରା କିଛି ଦୁର୍ଘଟଣା ବି ଘଟି ଯାଇଥାଏ ବିଭିନ୍ନ ଘ ଦୁର୍ଘଟଣା ବି ଘଟି ଯାଇଥାଏ ଯେପରିକି ପଶୁମାନଙ୍କର ବି କ୍ଷତି ହେଇଥାଏ ତା'ପରେ ବାଇକ୍ବାଲା ହଉ ଗାଡ଼ି କାର୍ ଏଗୁଡ଼ିକ ଯେଉଁମାନେ ଚାଳନ କରୁଥିବେ ସେମାନଙ୍କର ବି କ୍ଷତି ହୋଇଥାଏ ତା'ପରେ

ଏହି ଆଇନ ଗୁଡ଼ାକ ମାନିବା ଆମ ଗଭର୍ଣ୍ଣମେଣ୍ଟ୍ ଆଇନ ଗୁଡ଼ାକୁ ମାନିବା ଅତି ଜରୁରୀ ପଶୁମାନଙ୍କର ପରାମର୍ଶ ଯେପରିକି ଦେହ ଖରାପ ହେଇଯାଇ ଥାଏ ତାମାନଙ୍କୁ ତ ପଶୁମାନଙ୍କୁ ମିଳିମିଳା ହେଇଥାଏ କୁର୍ମୀ ହେଇଥାଏ ବା କୁଡ଼ି ମାଡ଼ ବାଜି ଥାଏ ସେଇମାନଙ୍କୁ ପାଇଁ ପରାମର୍ଶ ନବାହେତୁ ପଶୁ ଡାକ୍ଟର ଥାଆନ୍ତି ଆମ ଡିଷ୍ଟ୍ରିକ୍ରେ ତ ପଶୁ ଡାକ୍ତରମାନଙ୍କ ପାଖ ନେଇକି ସେମାନଙ୍କର ଟ୍ରିଟମେଣ୍ଟ ହଉ ଚିକିତ୍ସା ହଉ ତ କୌଣସି ମେଡ଼ିସିନ କ'ଣ ଦରକାର ଗଲେ ପଶୁ ଡାକ୍ଟର ପାଖକୁ ନେଇକି ତାଙ୍କୁ ପରାମର୍ଶ ନେଇକି ଆଉ ମାନେ ପଶୁମାନଙ୍କର ଧ୍ୟାନ ରଖିଥାଉ ଏଇ ଗୁଡ଼ାକ ଆମେ ସୂଚ ସୂଚନା ପାଇବା ପାଇଁ ଯେପରିକି ଆନିମଲ୍ ଚାର୍ଟ ଆନିମଲ୍ ବୁକ୍ ବା ୟୁଟ୍ୟୁବ୍ ଗୁଡ଼ାକରେ ଆମ ମାନେ ଦେଖିଥାଉ ଦେଇକି ଆମେ ଅନୁସରଣ କରିଥାଉ